ନବଜାତ ଶିଶୁମାନଙ୍କୁ ପରିଷ୍କାର ପରିବେଷଣରେ ରଖିବା ପାଇଁ କ'ଣ ପଦକ୍ଷେପ ନେଉଛ ତାହା ହେଉଛି ପରିବେଶକୁ ସବୁବେଳେ ସଫା ରଖିବ ଶିଶୁଙ୍କୁ ସବୁବେଳେ ହାଇଜିନିକ୍ ଫୁଡ଼୍ ଦବା ହଁ ଘର ଲୁଗାସଫା ଏସବୁକୁ ପରିଷ୍କାର ରଖିବା ଯାହା ଫଳରେ ଘର ସଫା ରହିଲେ ୟା ଲୁଗାସଫା ରହିଲେ ପଶୁମାନଙ୍କୁ ଧରିଲା ବେଳେ କିଛି ବ୍ୟାକ୍ଟେରିଆଲ୍ ଇନଫେକ୍ସନ୍ ହବ ନାହିଁ ଲୁଗା ସବୁକୁ ଖରାରେ ଶୁଖେଇବା ଖରାରେ ଶୁଖେଇଲେ ବ୍ୟାକ୍ଟେରିଆ ପଶିବେନି ବ୍ୟାକ୍ଟରିଆ ପଶିବେନି ଯାହାଫଳରେ ଶିଶୁଙ୍କୁ ଭଲ ହବ ଶିଶୁଙ୍କୁ ସବୁବେଳେ ହାଇଜେନିକ୍ ଫୁଡ଼୍ ଦିଆଯାଉ ପରିବେଶ ସବୁ ସୁରକ୍ଷିତ ରଖାଯାଉ ଏହା ହେଉଛି ଜଣେ ଶିଶୁଙ୍କର ରଖିବାର ପ୍ରକ୍ରିୟା ଶୋଇଲା ବେଳେ ଶିଶୁଙ୍କୁ ସବୁବେଳେ ମଶାରୀ ଟାଙ୍ଗିକି ଶୁଆନ୍ତୁ କାରଣ ମଶା ଚୋବେଇଲେ ଶିଶୁଙ୍କର ଦେହ ଖରାପ ହବ ମ୍ୟାଲେରିଆ ଟାଇଫଏଡ଼୍ ଏକ୍ସସେଟ୍ରା ହବ ଖରାପ ପାଣି ପିଆନ୍ତୁ ନାହିଁ ଟାଇଫଏଡ଼୍ ହବ ଏଥିପାଇଁ ଶିଷୁଙ୍କୁ ସବୁବେଳେ ପରିଷ୍କାର ପରିଚ୍ଛନତାର ସହିତ ରଖନ୍ତୁ ତେଣୁକରି ଜଣେ ଶିଶୁଙ୍କର ଓ ଶିଶୁମାନଙ୍କୁ ଭଲରେ ରଖାଯିବ ଏହା ହେଉଛି ମୋର କାମ କି ମୁଁ ମୋର ଶିଶୁମାନଙ୍କୁ କି ମୋର ସାନ ଛୁଆମାନଙ୍କୁ ମୁଁ କେମିତି ପରିଷ୍କାରରେ ରଖିବି